ମୁଁ ପେଣ୍ଟିଙ୍ଗ ଆରମ୍ଭ କରିବା ସମୟରେ ମୋର ଜରୁରୀ ଉପକରଣ ଗୁଡ଼ିକ ହେଉଛି କଟର ରବର ଏବଂ ପେନ୍ସିଲ ସ୍କେଚ ପେନ୍ ଏବଂ କଲର ତୁଳି ଇତ୍ୟାଦିକୁ ମୁଁ ବ୍ୟବହାର କରି ପେଣ୍ଟିଙ୍ଗ କରିଥାଏ ଏବଂ ଏହି ଗୁଡ଼ିକ ମୋର ପେଣ୍ଟିଙ୍ଗ କରିବାରେ ସାହାଯ୍ୟ ମଧ୍ୟ କରିଥାନ୍ତି କାରଣ ବିନା କଲରରେ ପେଣ୍ଟିଙ୍ଗର ମଜା କିଛି ଆସିନଥାଏ ଦେଖିବା ପାଇଁ ବି ଭଲ ଲାଗେନି ଏବଂ ପେଣ୍ଟିଙ୍ଗ କରିବା ପାଇଁ ହେଲେ ପେନ୍ସିଲ୍ ଆଉ ରବରର ନିହାତି ଆବଶ୍ୟକ ପେଣ୍ଟିଙ୍ଗ କରିବା ସମୟରେ ଆମେ ଯେତେବେଳକୁ କିଛି ଭୁଲ କରିଥାଉ ରବର ସାହାଯ୍ୟରେ ଆମେ ତାକୁ ଲିଭେଇ ଥାଉ ଏବଂ ପେନ୍ସିଲ ପେନ୍ସିଲ ଏମିତି ଏକ ଜିନିଷ ଯାହାକି ଯେଉଁ ପେନ୍ ରେ ଆମେ ଯଦି ଗାରେଇଦେଲେ ତାକୁ ଆମେ ଲିଭେଇ ପାରିବାନି କିନ୍ତୁ ପେନ୍ସିଲ୍ ରେ ଯଦି ଗାରେଇ ଥିବା ତାକୁ ଆମେ ଲିଭେଇ ପାରିବା ପେଣ୍ଟିଙ୍ଗ ଦ୍ୱାରା ସେଇଟା ପେଣ୍ଟିଙ୍ଗ କରିବା ପାଇଁ ସେହି ଜିନିଷଟାକୁ ବ୍ୟବହାର କରାଯାଏ କାରଣ ଭୁଲ୍ ହୋଇଗଲେ ତାକୁ ଆମେ ଆଉଥରେ କରେକ୍ସନ କରିକି ସାଙ୍ଗେ ସାଙ୍ଗ କରିପାରିବା